ଯାଜପୁର ଜିଲ୍ଲାର ସ୍ଥାନୀୟ ସରକାର ଏବଂ ରାଜନୈତିକ ସରଞ୍ଚନା ହେଉଛି ବିଜେଡ଼ି ବା ବିଜୁ ଜନତା ଦଳ ଯାହାକୁ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପରିଚାଳନା କରୁଛନ୍ତି ସେ ହେଉଛନ୍ତି ଓଡ଼ିଶାର ମୁଖ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କୁ ଯାଜପୁର ଜିଲ୍ଲାର ପାଖାପାଖି ସତୁରିରୁ ଅଶୀଭାଗ ଲୋକ ପସନ୍ଦ କରନ୍ତି ସେଥିପାଇଁ ଯାଜପୁର ଜିଲ୍ଲାର ସବୁ ଯାଗାରେ ବିଜୁ ଜନତା ଦଳର ଶାସନ ହୋଇଥାଏ ଓ ଲୋକମାନେ ତାକୁ ବହୁତ ପସନ୍ଦ କରନ୍ତି